ଓଡ଼ିଶା ଓଡ଼ିଶାର ଐତିହାସିକ ଆରମ୍ଭ ହୋଇଥିଲା ଯେହେତୁ ଏହି ସମୟରେ ବିଭିନ୍ନ ସ୍ଥାନର ଆସଲିଆ ଉପକରଣ ଗୁଡ଼ିକ ଆବିସ୍କୃତ ହୋଇଥିଲା ମହାଭାରତ ମହା ଗୋବିନ୍ଦା ସୂତା ଏବଂ କିଛି ପୁରାଣ ପରି ପ୍ରାଚୀନ ଗ୍ରନ୍ଥ ଗୁଡ଼ିକର ମିଳୁଥିବା ଲେଖା ଗୁଡ଼ିକରୁ ଓଡ଼ିଶାର ପ୍ରାଥମିକ ଇତିହାସ ଅନୁସନ୍ଧାନ କରାଯାଇପାରେ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କ ଯେହେତୁ ଏହି ଅଞ୍ଚଳ ପୂର୍ବରୁ ଇଣ୍ଡିଜ ଅଞ୍ଚଳର ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଜଣାଶୁଣା ଥିଲା ଛଅହଜାର ଆଠଶହ ଅଡ଼ଷଠି ସେଇ ଖ୍ରୀଷ୍ଟାବ୍ଦରେ ଏହି ଅଞ୍ଚଳର ଇତିହାସର ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚନା କରାଯାଉଥିଲା ଆଇକନ୍ କ୍ଲାସ୍ ଜେନେରାଲ୍ କଲ୍ପଣ୍ଟ ନେତୃତ୍ୱରେ ବଙ୍ଗଳା ଆଇ ଏ ଏସ୍ ନୌବାହିନୀ ଦ୍ୱାରା ଏହି ଅଞ୍ଚଳ ଦଖଲ କରାଯାଇଥିଲା ଏହି ଅଞ୍ଚଳରେ ନିଜର ପୋଲିଟିକାଲ ଟିକ୍ ପରିଚୟ ହୋଇଥିଲେ ଏବଂ ଏହି ଅଞ୍ଚଳର ନିମ୍ନ ଶାସକମାନେ ପ୍ରକୃତ ରାଜାମାନଙ୍କ ଅପେକ୍ଷା ପ୍ରାୟତଃ ଟି ଉପନଦୀ ପ୍ରଭୁ କରିଥିଲେ ସୁଦ୍ଧା ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ମୋଗଲ ସାମ୍ରାଜ୍ୟକୁ ଯାଇ ବଙ୍ଗଳା ସୁଦ୍ଧା ସୁବାହାର ଅଂଶ ହୋଇଥିଲା ଯଦ୍ୱାରା ସେ ଏକାବନ ପରି ମରାଠା ମାନେ ଏହି ଅଞ୍ଚଳର ନିୟନ୍ତ୍ରଣ ହାସଲ କରି ମରାଠା ପ୍ରଶାସନ ସମୟରେ ସାହିତ୍ୟ ଓ କବିତା ବୃଦ୍ଧି ପାଇଲା ଅଠରଶହ ତିନି ମସିହାରେ ଏହି ଅଞ୍ଚଳ ବ୍ରିଟିଶ ସାମ୍ରାଜ୍ୟକୁ ଯାଇଥିଲେ ଯେଉଁଠାରେ ସେମାନେ ଏହି ଅଞ୍ଚଳକୁ ଅନ୍ୟ ପ୍ରଦେଶର ଭାଗ ବିର ବିଭକ୍ତ କରିଥିଲେ ଉଣେଇଶହ ଛତିଶ ମସିହାରେ ଓଡ଼ିଆ ଭାଷାଭାଷୀ ଜନସଂଖ୍ୟା ଆଧାରରେ ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା ପଞ୍ଚଶଖା ପ୍ରସିଦ୍ଧ ପାଞ୍ଚଜଣ ସାଧୁ କିମ୍ବା ମଧ୍ୟଯୁଗୀ ଓଡ଼ିଶାର ପାଞ୍ଚଜଣ ବନ୍ଧୁଙ୍କ ପାଇଁ ସାମୁହିକ ସାମୁହିକ ନାମ ଥିଲା ବଙ୍ଗୋଲ ବଳରାମ ଦାସ ଜଗନ୍ନାଥ ଦାସ ଅଚ୍ୟୁତାନନ୍ଦ ଦାସ ଯଶୋବନ୍ତ ଦାସ ଏବଂ ଶିଶୁ ଅନନ୍ତା ଦାସ ଉପସ୍ଥିତ ଥିଲେ ଜୟଦେବଙ୍କୁ ଗୀତା ଗୋବିନ୍ଦଙ୍କ ଦ୍ୱାରା ସ୍ଥାପିତ ଏକ ପରମ୍ପରାକୁ ନେଇ ସେମାନେ ଚର୍ଚ ଆଇଟ୍ ତୈନିଙ୍କ ଆଗମନ ପୂର୍ବରୁ ଓଡ଼ିଶାରେ ରାଧା ଏବଂ କୃଷ୍ଣଙ୍କ ପାଇଁ ଭକ୍ତି ପଚାର କରିଥିଲେ ନିଜର ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲି ଗୀତ ଗୋବିନ୍ଦଙ୍କ ଲୋକପ୍ରିୟତା ହେତୁ ରାଜା ପୁରୁଷୋତ୍ତମ ଯେବ ନିଜ ସମୟରେ ନୂତନ ବ୍ୟକ୍ତି ସବୁବେଳେ ଥର ମହଳା ଭାବରେ ପ୍ରଶତି ହେବାରୁ ଆଶା ଅଭି ଅନିଭାବ ଗୀତାଗୋବିନ୍ଦ ନାମକ ଏକ ଅନୁସରଣ ଲେଖିଥିଲି ଦିନକିଷ୍ଣ ଅଭି ଅଭିମନ୍ୟୁ ଭକ୍ତ ଚରଣୀ ବାଲା ବାଲାଦାସ ଏବଂ ଗୋପା କୃଷ୍ଣଙ୍କ ସମେତ ଅନ୍ୟାନ୍ୟ ଓଡ଼ିଆ କବି ଦିନାକ୍ରୀଷ୍ଟ ଅଭିମାନ ଭକ୍ତଚରଣ ବାଲାଦାସ ଏବଂ ଗୋପାଳ କୃଷ୍ଣଙ୍କ ସମେତ ଅନ୍ୟ ଓଡ଼ିଆ ଅଭିମାନ କୃଷ୍ଣଙ୍କ ରୋମଣ୍ଟିକ କାହାନୀ ବିଷୟରେ କବିତା ଲେଖିଥିଲେ ଯାହାକୁ ଭାଲିସ୍ କୁହାଏ ଓଡ଼ିଶାର ଧାର୍ମିକ ତଥା ସାମ୍ରାଜ୍ୟ ସଂସ୍କୃତି ତିହା ପାଶରେ ପାଞ୍ଚଶଖାର ବିଶେଷ ପ୍ରଭାବ ପଡ଼ିଛି ଶତାବ୍ଦୀରେ ଉଦ୍ଭାବ ହେଇଥିବା ବଳରାମ ଦାସ ଜଗନ୍ନାଥ ଦାସ ସଚିଦାନନ୍ଦ ଦାସ ଆନନ୍ତ ଦାସ ଏବଂ ଯଶୋବନ୍ତ ଦାସ ପାଞ୍ଚଜଣ କବି ଥିଲେ ଯଦିଓ ସେମାନଙ୍କର କାର୍ଯ୍ୟକଳାପ ଏକ ଶତାବ୍ଦୀରେ ବିସ୍ତାର କର ହୋଇଥିଲା ସେମାନଙ୍କୁ ସାମୁହିକ ଭାବରେ ପଞ୍ଚା ସାହସ ଭାବରେ ସମ୍ବନ୍ଧିତ କରାଯାଇ କାରଣ ସେମାନେ ସମସ୍ତେ ସେମାନେ ଚିନ୍ତାଧାରା ବିଦ୍ୟାଳୟ ଅର୍ଥାତ୍ ଉତ୍କଳ ବ ଇସ୍ କଷ୍ଟବଙ୍କୁ ଅନୁସରଣ କରିଥିଲି